ପଶୁପାଳନରେ ବହୁତ ଆଜିକା ସମୟରେ ବହୁତ ଅସୁବିଧା ହେଉଛି ଯେମିତିକି ଅଲଗା କିଛି ଲୋକ ଅଛନ୍ତି ଯେମିତି ପଶୁକୁ ନେଇଯାଉଛନ୍ତି ଯେମିତି ଗାଈ କୁକୁଡ଼ା ଛେଳି ଆଦି ବା ଆଦି ପଶୁପକ୍ଷୀମାନଙ୍କୁ ନେଇଆସିକି ତାଙ୍କର ଭଲସେ ଯତ୍ନ ନ ନେଇ ସେମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି ଯେମିତିକି ଗାଈକୁ ଆଣିକି ରଖି ଦେଉଛନ୍ତି ତାଙ୍କୁ ଭଲସେ ଖାଇବା ପିଇବା କିଛି ନଦେଇ ତାଙ୍କର ସେବା ନକରି ତାଙ୍କୁ ଯେମିତି ହଳ କାମ ଚାଷ କାମରେ ଛାଡ଼ି ଦେଉଛନ୍ତି ଯାହା ଦ୍ୱାରା ଗାଈମାନେ ଥକିକି ହାଲିଆ ହେଇକି ତାଙ୍କର ଦେହ ଉପରେ କିଛି ପ୍ରଭାବ ପଡ଼ୁଛନ୍ତି କିଛି ଗାଈ ବି ମରି ବି ଯାଉଛନ୍ତି

ଯାହାଦ୍ୱାରା କୁକୁଡ଼ାମାନେ ବି ବେଶୀ ବଡ଼ ବଡ଼ ବଡ଼ ହେଇଯାଉଚନ୍ତି ଓଜନ ବି ହେଇଯାଉଛନ୍ତି ଯାହାଦ୍ୱାରା କୁକୁଡ଼ା ଦୋକାନୀ କୁକୁଡ଼ା କୁକୁଡ଼ା ମାଂସ ନେଲାବେଳେ ଲୋକମାନଙ୍କ ଲୋକମାନେ ଯେତେବେଳେ ତାକୁ ଖାଉଛନ୍ତି ଲୋକମାନଙ୍କ ଦେହରେ ଯେତେବେଳେ ଯାଉଛି ତାଙ୍କୁ ବହୁତ ରୋଗ ବି ହେଉଛନ୍ତି ରୋଗରେ ପୀଡ଼ିତ ହେଉଛନ୍ତି ଯାହାଦ୍ୱାରା କିଛି ଲୋକ ମରିଯାଉଛନ୍ତି ଇତ୍ୟାଦି ରୋଗ ବି ହେଉଛି ଲୋକମାନଙ୍କ ଯେଉଁ ଲୋକମାନଙ୍କର ତାହା ଏମିତି ଏତିକି ଆଉ